ମତେ ସିନେମା ଦେଖିବା ପାଇଁ ଭାରି ଭଲ ଲାଗେ ମୋର ଫେଭରେଟ୍ ହିରୋ ମିିଥୁନ ଚକ୍ରବର୍ତ୍ତୀ ଆଉ ହିରୋଇନୀ ହେଲା ଶ୍ରୀଦେବୀ ମିଥୁନ ଆଉ ଶ୍ରୀଦେବୀରୁ ଫିଲିମ୍ ଆସିଲେ ତୁ ମୁଁ ସବୁଠୁ ଆଗେ ଦେଖେ ଫାଷ୍ଟେ ତାଙ୍କର ସିନେମା ଆସିଲେ ମାନେ ମୋ କେମିତି ଦେଖିବି ସେଇ ଆଗ୍ରହରେ ବସିଥାଏ ତାଙ୍କର ନାଚ ତାଙ୍କର ଗୀତ ତାଙ୍କର ଫାଇଟିଙ୍ଗ୍ ଦେଖିବା ପାଇଁ ଭାରି ଭଲ ଲାଗେ ଶ୍ରୀ ଦେବୀର ପଞ୍ଚାବନ ବର୍ଷରେ ତାଙ୍କର ମୃତ୍ୟୁ ହେଇଗଲା ତାଙ୍କର ମୃତ୍ୟୁ ଖବର ଶୁଣି ଆମେ ଭାରି ଦୁଃଖିତ ଭାରି ଖରାପ ଲାଗିଲା ତାପରେ ତାଙ୍କ ସେ ଆମର ମିଥୁନ ଚକ୍ରବର୍ତ୍ତୀର ଯୋଉ ଫିଲିମ୍ ଆସୁଛି ଆମର ଯେତେ ବି ଫିଲିମ ଆସୁଛି ଆମେ ସେଇଟା ଆଗେ ଦେଖୁ ଆମ ଘରେ ବସିକି ଟିଭି ଦେଖୁ ମୁ ଟିଭିରେ ଆସୁଛି ଟିଭି ଦେଖୁ ଆମେ ଫାଷ୍ଟ ଆମେ ସେଇ ଫିଲିମଟା ଦେଖିବା ପାଇଁ ଆଗେ ସାଙ୍ଗସାଥି ମିଶିକି ଆମେ ବସିକି ସେଇ ଫିଲିମ ଦେଖୁ ତାର ଗୋଟେ ଫାଷ୍ଟ୍ ଫିଲିମ୍ ବାହାରି ଥିଲା ଡିସ୍କୋ ଡାନ୍ସର୍ ସେଇଟା ବି ଆମେ ଦେଖିଚୁ ଭାରି ସୁନ୍ଦର ଫିଲିମଟା ସେଇଟା ସେଇ ଫିଲିମ୍ ପରେ ମିିଥୁନ ସୁପରଷ୍ଟାର ହେଇଛି ସେଟା ବି ଆମେ ଜାଣିଛୁ ଆଉ ଆମର ମିିଥୁନ ଚକ୍ରବର୍ତ୍ତୀର ସବୁ ଫିଲିମ୍ ସବୁ ଆକ୍ସନ୍ ତାର ସବୁ କଥାବାର୍ତ୍ତା ସବୁ କିଛି ଆମକୁ ବେଶୀ ଭଲ ଲାଗେ ଆଉ ଶ୍ରୀଦେବୀର ବି ସେମିତି ଭଲ ଲାଗୁଥିଲା ତାର ନାଗୀନ ଫିଲିମଟା କେତେ ସୁନ୍ଦର ଥିଲା ଦେଖିଚୁ ଆମେ ଆଉ ମୋର ଫେଭରେଟ୍ ଗାୟକ କୁମାର ଶାନୁ କୁମାର ଶାନୁ ମୋର ନୂଆ ଖାଲି ପୁରା କେତେ ସୁନ୍ଦର ଗୀତ ତାଙ୍କର ସବୁ ଗୀତ ଭଲ ଲାଗେ ଖାଲି ମୁଁ ନୁହେଁ ଆଉ ଭାରତରେ ତାର କେତେ ଫ୍ୟାନ୍ ଅଛି ଯେ ତାର ଗୋଟେ ଗୀତ ଅଛି ବଙ୍ଗାଳୀ ଗୀତ ମା କାଳୀ ସେ ଗୀତଟା ମୋର ଭାରି ଭଲ ଲାଗେ